ହ୍ୟାଲୋ ହଁ କ'ଣ କରୁଛୁ କିଏ ପିଙ୍କି ତ ଆରେ କ'ଣ ଖବର ତୋର ଆଉ କିଛି ଦେଖାନାହିଁ ଦର୍ଶନ ନାହିଁ ବହୁତ ଦିନ ହେଲା ଦେଖା ହେଇନି ଆଉ ଏବେ କ'ଣ ସବୁ ଭଲ ଏଭରଗ୍ରୀନ୍ ପୁରା ଆଉ କେଉଁଦିନ ଆସେ ଏଆଡ଼େ ବୁଲି ରେଷ୍ଟୁରାଣ୍ଟ ଢ଼ାବା କ'ଣ ଅଛି ଖାଇବା ନା ନା ଆମର ଏଇଠି ତ ଭଲ ଅଛି ଢେଙ୍କାନାଳରେ ଆଉ ଏତେ ବାଟ କାଇଁ ଯିବା ତୁ ଆସେ ଭୁବନ କେଉଁଦିନ ଆସୁନୁ କାଲି ଆସିବୁ ତୁ ଏତେ ବାଟ ଡାକେନି ମ ସେ ଭୁବନଶ୍ୱର ଯାଇ ହବନି ମ ଏବେ ତ ଦେଖୁଛୁ ଯେଉଁ ଭଳିଆ ଖରା ହେଉଛି ଆଉ ଏତେ ଖରାରେ ଗୋଟେ ବୋତଲ ପାଣି ନେଲେ ଆମେ ତ ମାଡ଼ଗୋଳ ହେଇକି ପିଇ ଦେବା ପାଣି ସରିଯିବ ଆଉ ଏତେ ବାଟ କେମିତି ଆଉ ଯିବା ଭୁବନ ଭୁବନ କେଉଁଦିନ ଆସେ ଆମର ଏଠି ଗୋଟେ ବଢ଼ିଆ ରେଷ୍ଟୁରାଣ୍ଟ ଅଛି ହେଲାକି ମିଟୁ ଭାଇ ଦୋକାନ ମିଟୁ ଭାଇ ଜଳଖିଆ ଦୋକାନ ସେ ପୁରା ବଢ଼ିଆ ଜିନିଷ କରୁଛନ୍ତି ଖାଇବୁ ମାନେ ଆଙ୍ଗୁଠି ସହ ଚୋବେଇକି ଖାଇଦେବୁ

ଗୋଟେ ଭଲ ବାର ଦେଖିକି ଆସେ କ'ଣ କ'ଣ ଖାଇବୁ କହ ତୁ କ'ଣ ଖାଇବୁ କହ ମୁଁ ଅର୍ଡ଼ର ଦେଇଦେଇଥିବି ପଇସାଟା କିନ୍ତୁ ତୁ ଦେବୁ ହଁ ଯାହାବି ବିଲ୍ ହେବ ତୁ ଦେବୁ ଆଉ ନା ସେ ରଙ୍ଗିଲାକୁ ଯିବା ହେ ରଙ୍ଗିଲାରେ ମଦ ପିଉଛନ୍ତି ସେଠିକି ଯିବାନି ନା ନା ଆମେ ସେ ମିଟୁ ଭାଇ ଜଳଖିଆ ଦୋକାନକୁ ଯିବା ସେଇଠି ଗଲେ ସେଇଠି ବଢ଼ିଆ ଖାଇବା ମିଳିବ ହଁ ବରା ଘୁଗୁନି ହେଲେ ବି କିଛି ଅସୁବିଧା ନାହିଁ ଯେଉଁଠି ଖାଆ ଖାଦ୍ୟଟା ଭଲ ହେଇଥିବା ଦରକାର ସେ ମିଲ୍ ବି କରୁଛନ୍ତି ମିଲ୍ କରୁଛନ୍ତି ସାଧା ମିଲ୍ କରୁଛନ୍ତି ଆଉ ଆମିଷ ଫାମିଷ ବି ହେଉଛି ଯେଉଁଟା ମନ ହେବ ସେଇଟା ଖାଇବା ଆଉ ନା କ'ଣ କହୁଛୁ କହ ରାତି ରାତି ରାତି ଦେଖିବା ଯାହା ଖାଇବା ତୋ ମନ ପସନ୍ଦର ଗୋଟେ ଖାଦ୍ୟ ଖାଇବା ରାତିରେ ଆଉ ନାଇ ଗୁରୁବାର ଆଜି ଗୋଟେ କାମ କର ତୁ ନହେଲେ ଆମ ଘରକୁ ଆଜି ପଳେଇ ଆସେ ଆଜି ମୁଁ ପିଠା କରିଦେଉଛି ଚକୁଳି ପିଠା ଆଉ ଘୁଗୁନି କରିଦେଉଛି ଆଜି ଖାଇଦବା ନା କ'ଣ କହୁଛୁ ଏତେ ବାଟ ମୁଁ କ'ଣ ଯାଇପାରିବି ତୁ ଆମ ଘରକୁ ପଳେଇ ଆସେ ଭଲ ହେବ ପିଠା କରିବା ଆଜି ତ ଗୁରୁବାର ପିଆଜ ରସୁଣ ପଡ଼ିବନି ପିଠା କରିବା ମଟର ତରକାରୀ କରିବା ଖାଇବା ଆଉ ଆଉ କିନ୍ତୁ ଗୋଟେ କଥା ତୁ ଆଜି ରହିବୁ ଆମ ଘରେ ନା କ'ଣ କହୁଛୁ ରହିବୁନି କାହିଁକି ତୁ ଆଜି ରହିବୁ କାଲି ଶୁକ୍ରବାର ଅଛି କାଲି ହୋଟେଲ୍ ଯିବା ବିନ୍ଦାସ୍ରେ ସେଠି ଆମିଷ ଫାମିଷ କୁଟିକି ଖାଇବା ତା' ପରେ ମୁଁ ତୁମ ଘରକୁ ଯିବି ଛାଡ଼ି ଦେଇକି ପଳେଇ ଆସିବି ଆଉ ଆଉ କ'ଣ ଠିକରେ କଥାବାର୍ତ୍ତା କରୁନୁ ଏତେଦିନ ପରେ ଗୋଟେ ସାଙ୍ଗ ଦେଖା ହେଇଛୁ ଗୋଟେ ଭଲରେ କଥାବର୍ତ୍ତା ନାହିଁ ପଚାରିଲେ କହୁଛୁ ହସିକି କହୁନୁ କିରେ କିଛି ଅସୁବିଧା ହେଇଛିକି ହଉ କହୁଛୁ ତାହେଲେ କହ ଫାଇନାଲ୍ ତ ଭୁବନ ମିଟୁ ଭାଇ ଦୋକାନ ଆଉ ହଉ ବିଲ୍ଟା ରେଡ଼ି କରିକି ରଖି ଦେଇଥିବୁ ଦେବାକୁ ଆଉ କେତେବେଳକୁ ଯିବା କେତେବେଳକୁ ଯିବା ହଉ ଗୋଟେ କାମ କରିବା ଆଜି ଗୁରୁବାର ପଇସାଟା ମୁଁ ଦେଇଦେଉଛି ଆଜି ଯେଉଁ ସାଧା ମିଲ୍ଟା ଖାଇବା ମୁଁ ଦେଇଦେଉଛି ଆଜି ଘରେ ରହିବାନି ହୋଟେଲ୍କୁ ଯିବା କାଲି ଶୁକ୍ରବାର ବି ହୋଟେଲ୍କୁ ଯିବା କାଲି ଯେଉଁ ଆମିଷ ଖାଇବା ତା' ବିଲ୍ଟା ତୁ ଦେବୁ ହଁ ସେଇୟା କରିବା ହଁ ହଁ ଠିକ ଠିକ ଆଜି କାଇଁ ଘରେ ଆଉ ଚକୁଳି ପିଠା କରିବା ଆଜି ହୋଟେଲ୍କୁ ଯିବା ସେଇ ସାଧା ଖାଇଦେବା ଆଉ ହଉ ହଉ ଠିକ ଅଛି ରଖ